ଆପଣ କ'ଣ ଫ୍ଲିପକାର୍ଟ ଅଫିସ୍ରୁ କହୁଛନ୍ତି କି ଯଦି ଆପଣ ଫ୍ଲିପକାର୍ଟ ଅଫିସ୍ରୁ କହୁଛନ୍ତି ତାହେଲେ ମୁଁ ଯେଉଁ ଖାଦ୍ୟ ଅର୍ଡ଼ର୍ କରିଥିଲି ତାହା ଏଯାଏ ମୋ ପାଖକୁ ପହଞ୍ଚି ନାହିଁ ତେଣୁ ମୁଁ ଆପଣଙ୍କ ଠାରୁ ଜାଣିବାକୁ ଚାହେକି ଖାଦ୍ୟ ଡ଼େରି ହେବାର କାରଣ କ'ଣ

ଏହି ଖାଦ୍ୟ ଦୁଇଟା ସମୟରେ ବାଇଶି ତିନି ଦୁଇହଜାର ଚବିଶିରେ ପହଞ୍ଚିବାର ଥିଲା

ସେହିଟା ଏବେ ଯାଏ ପହଞ୍ଚିନାହିଁ ଯଦି ଆପଣ ଟାଇମ୍ରେ

ଦ୍ରବ୍ୟ ହାଣି ଦିଅନ୍ତି ତା'ହେଲେ ସେଇଟା

ଅନ୍ୟ କାମ କରିବାକୁ ଯିବି